ହ୍ୟାଲୋ ଆଜ୍ଞା ଆଜ୍ଞା ଆମ ଦୋକାନ ତ ବହୁତ ବର୍ଷର ଦୋକାନ ହେଲାଣି ଆମ ଦୋକାନରେ ପ୍ରାୟ ସବୁ ଫୁଲ ମିଳେ ଗୋଲାପ ରଜନୀଗନ୍ଧା ଗେଣ୍ଡୁ ସୂର୍ଯ୍ୟମୁଖୀ ଚମ୍ପା ମଲ୍ଲି ସବୁ ପ୍ରକାର ଫୁଲ ମିଳେ ଆମ ଦୋକାନରେ ଗେଣ୍ଡୁମାଳ ଗୋଟା କୋଡ଼ିଏ ଟଙ୍କା ଆଉ ଗୋଲାପ ଗୋଟିଏ ପିସ୍ ପଚିଶ ଟଙ୍କା ରଜନୀଗନ୍ଧା ଗୋଟେ ମାଳ ତିରିଶ ଟଙ୍କା ଆଉ ଚମ୍ପା ଆଉ ମଲ୍ଲି ଏ ଫୁଲମାଳ ଚାଳିଶ ଟଙ୍କା ଏମିତି ବିଭିନ୍ନ ପ୍ରକାର ରେଟ୍ ରେ ସବୁ ଅଛି ଆଉ ଆପଣଙ୍କର କେତେ ଫୁଲ ଦରକାର ହଉ ଆପଣ ଗୋଟେ ଲିଷ୍ଟ ଆମକୁ ପଠାନ୍ତୁ ଆମେ ସେହି ଅନୁସାରେ ଫୁଲ ଯୋଗାଡ଼ କରିକି ରଖିବୁ ଆଉ ହଁ ହଁ ଫୁଲ ତ ଆପଣ ଲିଷ୍ଟି ଦେଲେ ଆମେ ସେହି ଅନୁସାରେ ଫୁଲ ଯୋଗାଡ଼ କରିକି ପ୍ୟାକିଙ୍ଗ କରିକି ରଖିବୁ ଆଉ ଆଜ୍ଞା କୁହନ୍ତୁ କ'ଣ ଲିଷ୍ଟି ଆପଣଙ୍କର ଆଜ୍ଞା ଆଜ୍ଞା ହଉ ଆଜ୍ଞା ଆମେ ପ୍ୟାକିଙ୍ଗ କରିକି ରଖିଥିବୁ ଆପଣ ଆସିକି ନେଇଯିବେ ପଇସା ଟା ଆଗରୁ ଆଡ଼ଭାନ୍ସ ପଇସା କିଛି ପଠାନ୍ତୁ ନାହିଁ ନାହିଁ ଆପଣ ଦେଖିବେ ଆମ ଦୋକାନର ନାଁ ଅଛି ଏହିଠି କା ଦୋକାନ ଆମର ସବୁବେଳେ ସମସ୍ତେ ନେଉଛନ୍ତି ପାଖ ଲୋକଙ୍କ ପାଖରୁ ଆପଣ ବୁଝି ପାରିବେ ଆମ ଦୋକାନ ର ନାଁ ଅଛି ଆମେ ଭଲ ଫୁଲ ଦେବୁ ଆଜ୍ଞା ନାହିଁ ନାହିଁ ଆମେ ପା ସେହି ଗ୍ରାହକଙ୍କ ଖୁସି ପାଇଁ ଆମେ ସବୁବେଳେ ସଜ ଫୁଲ ହିଁ ଦିଅଉ ତେଣୁ ତମେ ଆମ ଆମଠାରୁ ଫୁଲ ନେଇକି ଦେଖନ୍ତୁ ତା ପରେ ଜାଣି ପାରିବେ ଆମର କେମିତିଆ ଫୁଲ ଆମ ଦୋକାନୀ ଆଜ୍ଞା ମଲ୍ଲି ଚମ୍ପା ଏମାନେ ତ ନେଉଛନ୍ତି ସେମାନେ ଭଲ ଫୁଲ ହଉ ଆଜ୍ଞା ଆପଣ ଟିକେ ପଇସା ଆଡ଼ଭାନ୍ସ କିନ୍ତୁ ପଠାଇବେ ପଇସା ଆଡଭାନ୍ସ ପଠାଇବେ ଠିକ୍ ଟାଇମ୍ ରେ ଯେଉଁ ଟାଇମ ରେ ଆମକୁ କହିବେ ଆମେ ପ୍ୟାକିଙ୍ଗ କରିକି ରଖିଥିବୁ ଆପଣ ଆସିକି ନେଇଯିବେ ହଁ ହଁ